ହଁ ମୁଁ ମୋ ସ୍ମରଣୀୟ ଥିବା ଗୋଟେ ଚ୍ୟାଲେଚିଂ ଚ୍ୟାଲେଞ୍ଜିଙ୍ଗ୍ ଗୀତ ମୁଁ ଗାଇଥିଲି ଆମ ସ୍କୁଲରେ ସ୍କୁଲରେ ଗୀତ ଗାଇବା ପାଇଁ ସିଙ୍ଗିଙ୍ଗ୍ କମ୍ପିଟେସନ୍ ଥିଲା ଆଉ ସେଥିରେ ମୁଁ ପାର୍ଟିସିପେଟ୍ କରିଥିଲି ମୋତେ ଗୀତ ବି ବହୁତ ଭଲଲାଗେ ମୁଁ ଗୀତ ଗାଏ ମୁଁ ଗୀତ ଗାଇବା ସମୟରେ ମୋତେ ଯେତେବେଳେ ସ୍କୁଲରେ ଗୀତ ନାଚ ସବୁ କରାଗଲା ମୋତେ ପଚରାଯାଇଥିଲା ତୁ କ'ଣ ନେବୁ ମୁଁ ଗୀତ ନେଇଥିଲି ମୋତେ ଗୀତ ବି ଭଲଲାଗେ ଗୀତ ମୁଁ ଗାଉଥିଲି ଯେହେତୁ ଗୀତରେ ପାର୍ଟିସିପେଟ୍ ନେଇଥିଲି କିନ୍ତୁ ଯେତେବେଳେ ଗୀତ ଗାଇବା ପାଇଁ ମୁଁ ଷ୍ଟେଜ୍କୁ ଗଲି ମତେ ବହୁତ ଗୀତ ଗାଇପାରିଲି ନାହିଁ ଟୋଟାଲି ବି ମୋତେ ବହୁତ ମାନେ ଭିତରୁ ଗୋଟେ ଗିଲ୍ଟି ଫିଲ୍ ହେଲା ଭଳିଆ ଲାଗିଲା କି ଯେ ମୁଁ ଗୀତ ଗାଇପାରିବି ନାହିଁ ବହୁ ସାରା ପିଲା ବି ସେଠି ଥିଲେ ଗୀତ ଗାଉଥିଲେ ସମସ୍ତେ ବହୁତ ସୁନ୍ଦର ସୁନ୍ଦର ଗୀତ ଗାଉଥିଲେ କିନ୍ତୁ ମୁଁ ଗୀତ ଗାଇପାରୁ ନଥିଲି ସେଠି ଜମାରୁ ବି ସେତେବେଳେ ସେ ଗୀତକୁ ମୋ ସାର୍ମାନେ ମୋ ଟିଚର ମାନେ ସମସ୍ତେ କହିଲେ ହଁ ତୁ ଗାଇ ପାରିବୁ ତୋ ଦ୍ଵାରା ସେ ଗୀତ ହେବ ତୁ ପ୍ରାକ୍ଟିସ୍ କର ତୋ ଦ୍ଵାରା ସବୁ ସମ୍ଭବ ହେଇପାରିବ ସାର୍ମାନେ ବହୁତ ସପୋର୍ଟ କଲେ ମୋତେ ବହୁତ ମେଣ୍ଟାଲି ହଉ ବା ଫିଜିକାଲି ହଉ ସପୋର୍ଟ କଲେ ବହୁତ ମୁଁ ମୁଁ ଟ୍ରାଏ କଲି ସେ ଗୀତ ବାର ବାର ଗାଇବା ପାଇଁ ଚେଷ୍ଟା କଲି ବାର ବାର ଗୀତ ଗାଇଲି ବହୁତ ପ୍ରାକ୍ଟିସ୍ କଲା ପରେ ସେ ଗୀତ ମୋର ହେଇଗଲା ବହୁତ ସୁନ୍ଦର ଗୀତଟି ଥିଲା ଭଜନଟି ଥିଲା ମୁଁ ସେ ଭଜନ ଗୀତ ହିଁ ଗାଇଥିଲି ମୁଁ ମୁଁ ଭାବି ମୁଁ ଜାଣିନଥିଲି କି ସେ ଗୀତ ମୋ ଦ୍ଵାରା ହେଇପାରିବ ବୋଲି କିନ୍ତୁ ସାର ମାନେ ସପୋର୍ଟ କରିବା ଦ୍ଵାରା ସମସ୍ତେ ମୁଁ ସେ ଗୀତକୁ ଗାଇପାଇଲି ବହୁତ ସହଜରେ ସେଥିରୁ ଦୁଇ ପଦ ମୁଁ ଗାଇ ଗାଉଛି ବି ସେ ଭଜନ ଗୀତ ଯେଉଁଟା ମୋ ପାଇଁ ଡିଫିକଲ୍ଟ ଥିଲା କିନ୍ତୁ ସାର୍ ମାନେ ସପୋର୍ଟ କରିବା ଦ୍ଵାରା ମୁଁ ସେ ଗୀତ ଗାଇପାରିଥିଲି ସେଇ ଗୀତଟି ହେଉଛି କାଳିଆରେ ମନ ବୋଲି ତୋର କିଛି ନାହିଁ କାଳିଆରେ ମନ ବୋଲି ତୋର କିଛି ନାହିଁ ମନକୁ ତୋହର ଗୋପ ଗୋପାଳୁଣି ମନକୁ ତୋହର ଗୋପ ଗୋପାଳୁଣି ରାଧିକା ଯାଇଛି ନେଇ କାଳିଆରେ ମନ ବୋଲି ତୋର କିଛି ନାହିଁ କାଳିଆରେ ମନ ବୋଲି ତୋର କିଛି ନାହିଁ ଏ ଗୀତଟା ଶୁଣିଲା ପରେ ମୋ ସାର୍ ମାନେ ବହୁତ ତାଳି ମାରିଥିଲେ ମୋତେ ବହୁତ ମାନେ ପ୍ରଶଂସା କରିଥିଲେ କହିଲେ ତୋର ଗୀତ ହଉ ନଥିଲା ବୋଲି କହୁଥିଲୁ ହାରି ଯିବୁ କହୁଥିଲୁ ମୋ ଠାରୁ ବହୁତ ବଡ଼ ବଡ଼ ସିନିୟର୍ ଛୁଆ ଥିଲେ ଯେଉଁମାନେ ଗୀତ ଭଲ ଭଲ ଗାଇ ପାରୁଥିଲେ ମୁଁ ଗାଇ ପାରୁନଥିଲି ମୋତେ ଫାଷ୍ଟ ପ୍ରାଇଜ୍ ବି ମିଳିଥିଲା ମୁଁ ଗୀତ ଗାଇଥିଲି ବହୁତ୍ ଖୁସି ହେଇଥିଲି ସେଥିପାଇଁ ସମସ୍ତେ ବି ଗୀତ ଗାଇବା ନିହାତି ଦରକାର ସବୁ ଜିନିଷ ଶିଖିବା ବି ଦରକାର ବୋଲି ମୁଁ ଭାବୁଛି